ହ୍ୟାଲୋ ଆଜ୍ଞା ଆପଣ ମାୟା ଟ୍ରାଭେଲ୍ରୁୁ କହୁଥିଲେ କି କ୍ୟାବ୍ ବୁକିଂ କରିଥିଲି ମୁଁ ଆପଣଙ୍କ ପାଖରୁ ଗୋଟେ ମୁଁ ବହୁତ ଅଧା ରାତିରେ ଆପଣଙ୍କ ପାଖରେ କଲ୍ କରିକି ଗୋଟେ କ୍ୟାବ୍ ବୁକ୍ କରିଥିଲି ହେଲେ ମୋତେ ଘର ଯିବା ପାଇଁ ବହୁତ କଷ୍ଟ ହେଉଥିଲା ବହୁତ କଷ୍ଟରେ କ୍ୟାବ୍ଟା ବୁକ୍ କରିଥିଲି ହେଲେ ଆପଣଙ୍କୁ କ୍ୟାବ୍ ଡ୍ରାଇଭର୍ ମୋତେ ବହୁତ ରାତିରେ ବହୁତ କଷ୍ଟରେ ମୋତେ ଛାଡ଼ି ଦେଇଛନ୍ତି ଯାହାଫଳରେ କି ମୁଁ ନିରାପଦରେ ଘରେ ପହଞ୍ଚି ପାରିଲି ମୋତେ ବହୁତ ଡର ଲାଗୁଥିଲା ହେଲେ ମୋତେ ନିରାପଦ ସହିତ ଘରେ ପହଞ୍ଚିବା ପାଇଁ ମୁଁ ସେ କ୍ୟାବ୍ ଡ୍ରାଇଭରଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ତାଙ୍କ ପାଇଁ ମୁଁ ବିିଳମ୍ବିତ ରାତିରେ ମଧ୍ୟ ଘରେ ନିରାପଦରେ ଛାଡ଼ିଦ ଦେଇଛନ୍ତି ତାଙ୍କେ ମୋତେ ବହୁତ ବହୁତ ଧନ୍ୟବାଦ ଜଣାଉଛି ତାଙ୍କୁ ଏବଂ ଆପଣଙ୍କ କମ୍ପାନୀକୁ ବି ମୁଁ ଧନ୍ୟବାଦ ଜଣାଉଛି ଯେ ଏତେ ଭଲ ଭଲ ସର୍ଭିସ୍ ଦେଇଥିବାରୁ ଆମମାନଙ୍କୁ ମୁଁ ସେଇ କ୍ୟାବ ଡ୍ରାଇଭରମାନଙ୍କୁ ବହୁତ ଧନ୍ୟବାଦ ଜଣାଉଛି ଥ୍ୟାଙ୍କ୍ ୟୁ ଆପଣଙ୍କୁ